ଆମେ ତ ବହୁତ ପ୍ରକାରର ଅଲଗା ଅଲଗା ପ୍ରକାରର ଗଛ ଲଗାଉ ସେଥିରେ ବି ଫଳ ଗଛ ହେଇପାରେ ପନିପରିବା ଗଛ ହେଇପାରେ ବିଲରେ ଚାଷ ହଉଥିବା ଶସ୍ୟ ଗଛ ବି ହେଇପାରେ ତା'ପରେ ଅଧିକ ପରିମାଣରେ କିନ୍ତୁ ଘରେ ଲାଗୁଥିବା ଗଛ ଭିତରୁ ହେଲା ଆମର ଫୁଲ ଗଛ ଯେଉଁଟା କୁସୁମ ଗଛ କନିଆରି ଗଛ ହେଇଥିବ ହେଇପାରେ ମଲ୍ଲି ଗଛ ହେଇପାରେ ଅ ଚମ୍ପା ଗଛ ହେଇପାରେ ଏମିତି ବହୁତ ପ୍ରକାରର ଅଲଗା ଅଲଗା ଗଛ ଯେଉଁଟା ଆମେ ଘରେ ଲଗାଉ ତା'ପରେ ଛୋଟ ଛୋଟ ପ୍ରଜାତିରେ ଯେଉଁଟା ଆମର ପରିବା ଗଛ ରହିଲା ଟମାଟୋ ତା'ପରେ ଭେଣ୍ଡି ତା'ପରେ ବାଇଗଣ ଏମିତି ଛୋଟ ଛୋଟ ପରିବା ଗଛ ବି ଘରେ ଲଗାଉ ଯେଉଁଥିରେ କି ଅଳ୍ପ ପରିମାଣରେ ପରିବା ହେଲେ ବି ତାକୁ ଘରେ ଖାଇହବ ଏହିପରି ଅଲଗା ଅଲଗା ପ୍ରକାର ଗଛ ଆମେ ଘର ପଛଆଡ଼େ ଲଗାଇ ପାରିବା